ନା ନା କେଉଁଠି ଅଛ ଆସ ଦୋକାନ୍ ଆଳୁ ଆଳୁ କେଜି କେତ ଲେଖାଏଁ ଅଛି କେତେ ରେଟ୍କି ବାବୁ ପିଆଜ କେତେ ଅଛି ତ

ଓ ସିଏ ବହୁତ ରେଟ୍ତ ଏଇଠି

ହଁ ହଁ ଆଳୁ ନେବାର ଅଛି ପିଆଜ ଟିକେ ଦୁଇ କେଜି ପିଆଜ ଆଳୁ ଗୋଟେ କିଲ ଡାଲି କେତେ ଅଛି ହଁ କି ଭାଇ ଭଡ଼ା ରହୁଛି ହଁ ହଁ ଟିକେ ଡିସ୍କାଉଣ୍ଟ୍ କରିଲେ ଭଲ ହୋଇଥାନ୍ତା

ହଉ ଦିଅ ଦିଅ ସାମାନ୍ ଟିକେ ଦିଅ ପଠେଇ ଦେବି ଘରେ ଟିକେ ନାଇଁ ନାଇଁ ଏତିକି ଦେଇଦିଅ ଏବେ ବର୍ତ୍ତମାନ୍ ଲିଷ୍ଟ୍ ତ ଏତେ ଇଏଟା ନାହିଁ ଯେ ମୁଁ ଆଉ କ'ଣ ଦରକାର ହେଲେ ବୋଲେ ଆସିଛି କାଢ଼ କାଢ଼ ଆମର ଆଡ଼ ବହୁତ ଶସ୍ତା ଅଛି

ନାଇଁ ସେମିତି ହେଲେ ମାର୍କେଟ୍ଟା ଭଲ ଚାଲୁ ନେଇଁନା ମାନେ ଏମତି ଯଦି ଇଏ ହବ ବୋଲେ ମାର୍କେଟ୍ ଡାଉନ୍ ହେଇଯିବ ନା ନାଇଁ କଷ୍ଟମର୍କୁ ଯଦି ଭଲ ବ୍ୟବହାର କରିବ ବୋଲେ ବଢ଼ିଆ ଚାଲିବ

ହଁ ହଁ